ମୁଁ ଦୋକାନ୍କୁ ଯାଇ ଘରର ଉପକରଣର ଇନ୍ସେସ୍ ବିଷୟରେ ଦୋକାନବାଲାକୁ ମାଗିଲି ସେ କହିଲେ ଯେ ଇନ୍ସେସ୍ ସବୁଠାରୁ ଶସ୍ତାରେ ଅଛି ଏବଂ ଦାମିକାର ବି ଅଛି ଶସ୍ତାର ଶୀଘ୍ର ଭାଙ୍ଗିଯିବ ତ ତେଣୁକରି ଶସ୍ତାର ନେଇ ଯଦି ବ୍ୟବହାର କରିବା ଏହା ଠିକ୍ ନୁହେଁ ଉପଯୋଗୀ ନୁହେଁ ବା ସବୁ ଦିନ ପାଇଁ ତିଷ୍ଠି ରହେ ନାହିଁ ତେଣୁ ଦାମିକା ଦୁଇଶହ ଠାରୁ ଆରମ୍ଭ କରି ଆଠଶହ ବାରଶହ ଯାଏଁ ମଧ୍ୟ ରହିଅଛି ତେଣୁ ମୁଁ ଚାରିଶହ ଟଙ୍କାର ଇନ୍ସେସ୍ ଆଣି ମୁଁ ଘରେ ବ୍ୟବହାର କରୁଅଛି